ଓଡ଼ିଶାରେ ପ୍ରମୁଖ ବ୍ୟାଙ୍କରେ ଆର୍ଥିକ ଅନୁଷ୍ଠାନ ବହୁତ ସୁବିଧା ଯିହେକି ଗୋଟେ ଗରିବ ଲୋକଟା ଯଦି କିଛି ବିଜନେସ୍ ହଉ କିମ୍ବା ଫାମିଲି ରେ ପ୍ରୋବ୍ଲେମ ଅଛି ଯେ କି ଆଗକୁ ବଢ଼ାଇବାକୁ ହେଲେ ନିଜ ପାଖରେ ପଇସା ନଥିଲେ ଆମେ ଆରାମସେ ଗୋଟେ ବ୍ୟାଙ୍କ ଷ୍ଟେଟ ଆକ୍ସିସ ବ୍ୟାଙ୍କ ହଉ କିମ୍ବା ବ୍ୟାଙ୍କଅଫ୍ ଇଣ୍ଡିଆ ହଉ ଏଚଡ଼ିଏଫସି ବ୍ୟାଙ୍କ ବିଭିନ୍ନ ପ୍ରକାର ବ୍ୟାଙ୍କରେ ଆମେ ଋଣ ଉପଲବ୍ଧ ପାଇପାରୁ ଯେଉଁଥିରେ କି ଗୋଟେ ବିଜନେସ୍ ଆଗକୁ ବଢ଼ାଇବାକୁ ସୁବିଧା ହେଇଥାଏ ଆମକୁ ବିଜନେସ୍ ବଢ଼ାଇବା ଦ୍ୱାରା ଆମୁକୁ ଆର୍ଥିକ ପରିସ୍ଥିତିରେ ବହୁତ ସାହାଯ୍ୟ ହିଁ ବ୍ୟାଙ୍କ ଦେଇଥାଏ ଯାହାଦ୍ୱାରା କି ଆମେ ଆମ ବିଜନେସଟା ଆଗକୁ ବଢ଼ାଇ ପାରିଥାଉ ଲୋକଙ୍କର ଅସୁବିଧା ସୁବିଧାରେ ହିଁ ମ୍ୟାରେଜ୍ ଫାରେଜ୍ରେ ଯେଉଁ ହୁଁ ଘର ବନାଇବାକୁ ପଇସା ନଥାଏ ସେଥିରେ ବି ବ୍ୟାଙ୍କ ଋଣ ଦେଇଥାଏ ଯାହାକି ଆମ ଆରାମସେ ଆସ୍ତେ ଆସ୍ତେ କରିକି ବ୍ୟାଙ୍କକୁ ସେଇ ପଇସା ରିଟର୍ଣ୍ଣ କରିଥାଉ କିନ୍ତୁ ଆମକୁ ତା ଆଗରୁ ହିଁ ସୁବିଧା ମିଳିଯାଏ ଘର ବନାଇବାକୁ ଏହା ବିଜନେସ୍ ବଢ଼ାଇବାକୁ ଫ୍ୟାମିଲି ବହୁତ ସୁରୁଖୁରୁରେ ଚାଲନ୍ତି ଯେଉଁ ଚଳିପାରନ୍ତି ବ୍ୟାଙ୍କ ବହୁତ କିଛି ସୁବିଧା ଦେଉଛି ଯେଉଁଥିରେ କି ଆମକୁ ଆମ ଆମ ବିଜନେସ୍ ଆକାରରେ ହଉ କିମ୍ବା ଯେନ୍ ଯେକୌଣସି ଘର କାମ ହଉ ସବୁ କିଛି ରୁ ଆଗକୁ ବଢ଼ାଇ ନେଇ ଯାଇଥାଏ ବ୍ୟାଙ୍କରେ ଏଚଡ଼ିଏଫସି ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ କୋପରେଟ ବ୍ୟାଙ୍କ ବନ୍ଧନ ବ୍ୟାଙ୍କ ଇଏ ବିଭିନ୍ନ ପ୍ରକାରର ସୁବିଧା ଯୋଗାଇ ଦେଉଛନ୍ତି ଯାହାଫଳେ କି ଲୋକମାନେ ଗରିବ ଲୋକମାନେ ହିଁ ସେଥିରେ ସହାୟତା ହେଇପାରୁଛନ୍ତି ଯେ କି ନିଜ ପାଖରେ ପଇସା ନଥିଲେ ଯେଉଁ ଭାବନାଟା ମନରେ ରହିଯାଉ ଥିଲା ଯେ କି ଏଇଟା କରିପାରିବିନି ସେଇଟା କିନ୍ତୁ ଯେ କି ବ୍ୟାଙ୍କ ଦ୍ୱାରା ହିଁ କରିପାରୁଛନ୍ତି ଆଜିକା ଡେଟରେ ବ୍ୟାଙ୍କ ବିଭିନ୍ନ ପ୍ରକାରେ ଋଣ ଘୋଷଣା କରୁଛନ୍ତି ସେଇ ଋଣକୁ ଆଣି ଲୋକମାନେ ଆଣିକି ୟୁଜ କରିକି ଆମେ ତାକୁ ଆ ବିଜନେସ୍ଟାକୁ ଆଗକୁ ବଢ଼ାଇ ପାରୁଛନ୍ତି ସେତିକିରେ ହିଁ ଲୋକଙ୍କର ସେ ଆସ୍ତେ ଆସ୍ତେ ବିଜନେସ୍ ବଢ଼ାଇ ସେଥିରୁ ବ୍ୟାଙ୍କରୁ ଋଣ ସୁଝିବାକୁ ସକ୍ଷମ ହେଉଛନ୍ତି